ପାଣି କି ଆମେ ମାନେ ଫିଲଟର୍ କରିକିରି ପିଇସୁ ଆଉ ସେଟାକେ ପାଣି ଛାନିକରି ଆମେ ପିଇସୁଁ ଆଉ କେବେ କେବେ ପାଣି ବୋରିଙ୍ଗରେ ଆମେ ମାନେ ବ୍ଲିଚିଙ୍ଗ ପାଉଡ଼ର୍ ବି ଦେସୁ ଆଉ କଷା ଫିଟକିରି ବୋଲି ଗୋଟେ ମିଲସି ଆଉ ସେଟାକେ ଆମେ ପକାଇ ଦେସୁଁ କିଛିଦିନ୍ ପରେ ସେଟା ମାନେ ପୁରା ଶୁଦ୍ଧ ହେଇଯାସି ଆଉ ସେ ପାଣିକେ ଆମେ ମାନେ ଛାନି କରି ଆଣସୁଁ ଆଉ ପିସୁଁ ଆଉ ବହୁତ୍ ସେଟା ଫିଲ୍ଟର୍ ହେସି ବହୁତ୍ ଭଲ୍ ଲାଗସି ଆଉ ସବୁବେଲେ ଆମେ ପାଣିକି ତ ଛାନି କରି ପିଉଛୁଁ ଆଉ ସେଟା ଶୁଦ୍ଧ ହେସି ଆଉ ଛାନି କରି ପିଇଲେ ଭଲ୍ ଲାଗସି ଆଉ ଶୁଦ୍ଧ ସେ ଜେନ୍ ବ୍ଲିଚିଙ୍ଗ ପାଉଡ଼ର୍ ଆଉ କଷା ଫିଟକିରି ଦେଇଥିସୁଁ ସେଟା ପାଣି ପୁରା ସେ ତା'ର ମଇଲାଟାକ କିନି ପୁରା ମାନେ ସଫା କରି ଦେସି ଫିଲ୍ଟର୍ ହେଇଯାସି ସେ ଭିତରେ ଆଉ ସେଟା ଯେତେବେଲେ ଆଏସି ସେ ପାଣି ଆମେ ଛିଣି କରି ଯେତେବେଳେ ପିସୁଁ ସେ ପାଣି ବହୁତ୍ ଭଲ୍ ଲାଗସି ଫିଲ୍ଟର୍ ଥିସି ସଫା ହେଇଥିସି ଆଉ ବହୁତ୍ ଭଲ୍ ଲାଗସି ଆଉ ଯେନ୍ତା ଛାଣି କରି ବି ପିସୁଁ ବହୁତ୍ ଭଲ୍ ଲାଗସି ସେ ପାଣି ଆଉ ସେଟା ସବୁବେଲେ ସବୁବେଲେ ସେଟା ଫିଲ୍ଟର୍ ହେଇ କରି ରହେସି ଆମେ ପନ୍ଦର୍ ଦିନେ ଥରେ କଷା ଫିଟକିରି ଆଉ ବ୍ଲିଚିଙ୍ଗ ପାଉଡ଼ର୍ ଦେସୁ